ମୁଁ ବସରେ ଜଗନ୍ନାଥଙ୍କ ଦର୍ଶନ କରିବାପାଇଁ ଥରେ ପୁରୀ ଯାଇଥିଲି ଆଉ ସେଠିକା ଯେଉଁ ଡ୍ରାଇଭର ଭାଇ ଥିଲେ ସେ ବହୁତ ଭଲ ଥିଲେ ପୁରା ସାଙ୍ଗ ପରିକା ଧିରେ ଧିରେ ଗାଡ଼ି ଚଲଉଥିଲେ ଭଲରେ କଥାବାର୍ତ୍ତା କରୁଥିଲେ ସମସ୍ତଙ୍କ ସହିତ ଯେଉଁ ରାସ୍ତାରେ ଗଲାବେଳେ ସବୁ ଜାଗାରେ ରାସ୍ତାରେ ଯେଉଁ ନିୟମକାନୁନ ଥାଏ ସବୁ ମାନିକି ଚଲାଉଥିଲେ ଗାଡ଼ି ଧିରେ ଧିରେ ଗାଡ଼ି ଚଲଉଥିଲେ ବହୁତ୍ ଭଲ ଥିଲେ ସେ ଭାଇ ଆଉ ତା ବସର ସିଟ୍ ଗୁଡ଼ାକ ବି ବହୁତ୍ ଭଲ ଥିଲା ମୋତେ ଭଲ ଲାଗୁଥିଲା ବସିବା ପାଇଁ ଡେରି ହୋଇକି ବସିବା ପାଇଁ ଭଲ ଥିଲା ବଡ଼ ବଡ଼ ଥିଲା ନା ଆରାମ ସେ ଯିଏ ଶୋଇ ବି ପାରିବ ଭଲରେ ଶୋଇ ହେଉଥିଲା ବସି ହେଉଥିଲା ତା ଝରକା ଗୁଡ଼ା ବି ମୋତେ ବହୁତ୍ ସୁବିଧା ହେଉଥିଲା କାହିଁକି ନା ମୋର ବାନ୍ତି ହୁଏ ସେ ବସରେ ବସିକି ଝରକାରେ ହଁ ଭଲ ଚାରିଆଡ଼େ ଦେଖାଦେଖି ବି ଯାଏ ତା ଗଛପତ୍ର ପାହାଡ଼ ସବୁ ଝରକା ବାଟରେ ଦେଖା ଯାଉଥାଏ ବହୁତ୍ ମାନେ ଭଲ ଥିଲା ପବନ ବି ଭଲ ବାଜୁଥିଲା ଝରକାରେ ଭଲ ଥିଲା ଆଉ ଯେଉଁ ତା' ଉପର ଯେଉଁ ଜିନିଷ ପତ୍ର ରଖିବା ପାଇଁ ସେ ବସରେ ସବୁ ଭଲ ବହୁତ୍ ଭଲ ଥିଲା ଭଲ ଓସାର ଥିଲା ସେ ବସ୍ଟା ଭଲ ସଫା ସୁତୁରା ରଖି ଥିଲେ ସେମାନେ ଭଲ ସଫା କରି ଥିଲେ ସେହି ଯେଉଁ ବ୍ୟାଗ୍ ରଖିବା ପାଇଁ ତାଙ୍କର ଯେଉଁ ଉପରେ ଜାଗା ଥିଲା ସେ ସବୁ ଭଲ ଥିଲା ଭଲ ଭଲରେ ରଖି ହେଉଥିଲା ସବୁ ଜିନିଷପତ୍ର ସବୁ ରଖିପାରୁଥିଲୁ ଆଉ ସେ ଗାଡ଼ି ତା ଡିଜେଲରେ ପରିଚାଳିତ ହେଉଥିଲା ଆଉ ତାର ଯେଉଁ ଉପର ଗାଡ଼ିର ଉପରେ ବହୁତ୍ ସାରା ଜିନିଷ ସବୁ ନେଇକି ଯାଇଥିଲୁ ଯେହେତୁ ଆମେ ଏତେ ଦୂର ଯାଉଛୁ କଣ ଭଲ ମନ୍ଦ ଖାଇବାପତ୍ର ସବୁ ଜିନିଷ ସବୁ ଭଲ ଥିଲା ସେଇଠି ଭଲ ଶୋଇବାପାଇଁ ତା' ଉପରେ ଭଲ ଶୋଇବାପାଇଁ ଭଲ ଜାଗା ଥିଲା ମାନେ ବେଶି କାଟାକୁଟି କରୁଥିଲା ଏତେ ଦୂର ଯେହେତୁ ଯିବୁ କାଟୁଥିଲା କି କ'ଣ କରୁଥିଲା ଆମେ ଯାଇକି ଉପରେ ବସି ପାରୁଥିଲୁ ଭଲ ଥିଲା ତାର ସିଟ୍ ଗୁଡ଼ାକ ବି ବହୁତ ଭଲ ଥିଲା ସେ ଉପରେ ଶୋଇବା ପାଇଁ ଯେଉଁ ଭଲ ଥିଲା ସଫାସୁତୁରା ସବୁଠାରୁ ସେମାନେ ସବୁ ଗାଡ଼ି ତାକୁ ସଫାସୁତୁରା ରଖିଥିଲେ ପାଣିଫାଣି ସେମାନେ ବି ରଖିଥିଲେ ବସରେ ଭଲରେ ସେଇଥିରେ ଯାଇଥିଲୁ ଭଲ ଥିଲା ସେଥିରୁ ସେ ବସରେ ଗଲା ବେଳେ ମୋର ବାନ୍ତିଫାନ୍ତି ହେଲେ ସଫା ସୁତୁରା ରଖିଥିଲେ ପରିଷ୍କାର ପରିଚ୍ଛନ୍ନ ରଖିଥିଲେ ଯେ ମୋ ବାନ୍ତି ବି ହେଲାନି ମୁଁ ଭଲରେ ଗଲି ଜଗନ୍ନାଥଙ୍କୁ ଦର୍ଶନ କଲି ଜଗନ୍ନାଥଙ୍କର ଭୋଗ ଖାଇଲି ଅଭଡ଼ା ଖାଇଲି ଜଗନ୍ନାଥଙ୍କୁ ବହୁତ୍ ଭଲରେ ଦେଖିଲି ମୁଁ ତାଙ୍କୁ ଦେଖିକି ମାନେ ବହୁତ୍ କାନ୍ଦ ଲାଗିଥିଲା ଜଗନ୍ନାଥଙ୍କୁ ପୁରା ସାମ୍ନାସାମ୍ନି ଦେଖିଲା ପରେ ଆଖିରୁ ଲୁହ ପଳେଇ ଆସିଥିଲା ଦେଖିଲି ଖୁସି ଲାଗିଲା ଆଉ ମାନେ ସେହି ଅଭିଜ୍ଞତାଟା ମୋତେ ବହୁତ ଭଲ ଲାଗୁଥିଲା ପୁରୀ ଯେଉଁ ଯାଇଥିଲି ସମସ୍ତେ ମାନେ ବହୁତ୍ ଭଲ ଥିଲା